ଦେଖନ୍ତୁ ଆଜ୍ଞା ଆମ ଆମେ ଓଡ଼ିଶାରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ ବିଭିନ୍ନ ପ୍ରକାର ନୃତ୍ୟ କରାଯାଏ ସେଥିମଧ୍ୟରୁ ଅନ୍ୟତମ ହେଲା ସମ୍ବଲପୁରରେ ଯେଉଁ ନୂଆଖାଇ ନୂଆଖାଇରେ ତାଙ୍କର ଯେଉଁ ନୃତ୍ୟ ହୁଏ ତାଙ୍କର ଯୋଉଁ କାର୍ଯ୍ୟକ୍ରମ ହୁଏ ସେ ନୂଆଖାଇ ପର୍ବରେ ତାଙ୍କର ଘର ଦ୍ୱାରା ଲିପା ପୋଛା ହୁଏ ନୂଆ ବସ୍ତ୍ର ଆସେ ଘରକୁ ବନ୍ଧୁବାନ୍ଧବମାନେ ଆସନ୍ତି ବହୁତ ପ୍ରକାର ଖାଦ୍ୟ ବସ୍ତ୍ର ବହୁତ ପ୍ରକାରର ଆଡ଼ମ୍ବରରେ ସେମାନେ ନୂଆଖାଇଟିକୁ ପାଳନ କରନ୍ତି ସେଇଠି ସେମାନେ ହେଉଛି ଆଦିବାସୀ ଏରିଆରେ ମହୁଲି ମହୁଲି ଏମିତି ସବୁ ପିଇକି ନାଚନ୍ତି ଝୁମନ୍ତି ବିଭିନ୍ନ ପ୍ରକାର ନୃତ୍ୟ କରନ୍ତି ସେଥିମଧ୍ୟରେ ସମ୍ବଲପୁରୀ ନୃତ୍ୟ ହେଲା ମୁଖ୍ୟତଃ ଏହା ପୁରା ବିଶ୍ୱ ପ୍ରସିଦ୍ଧ ଏହି ନୃତ୍ୟ କେବଳ ସେ ସମ୍ବଲପୁର ରେ ନୁହଁ ଟୋଟାଲ୍ ଓଡ଼ିଶା ଭାରତରେ ମଧ୍ୟ ପୁରା ପ୍ରଚଳିତ ଏହି ନୃତ୍ୟ ଆମର ଏମିତିରେ ବି ତ ଦଶହରାରେ ଦଶହରାରେ କି ଅନ୍ୟ ପର୍ବପର୍ବାଣୀରେ ନାଚ ଗୀତ ହୁଏ କିନ୍ତୁ ସମ୍ବଲପୁରରେ ଯେଉଁ ନୂଆଖାଇରେ ଯୋଉଁ ସମ୍ବଲପୁରୀ ଡ଼୍ୟାନ୍ସ ହୁଏ ତାହା ପୁରା ବିଶ୍ୱ ପ୍ରସିଦ୍ଧ ବହୁତ ବହୁତ ଲୋକ ଏହାକୁ ଭଲ ପାଆନ୍ତି ଗୁରୁତ୍ୱ ଦିଅନ୍ତି ସମ୍ବଲପୁରରେ ଗୀତ ନାଚ ସମ୍ବଲପୁରର ସବୁ ଗୁରୁତ୍ୱ ଦିଅନ୍ତି ସେଥିରେ ଲୋକମାନେ ସେଦିନ ବହୁତ ମଜା କରନ୍ତି ପୁରା ସକାଳୁ ଉଠି କାମ କାମଧନ୍ଦା ସାରି ତାଙ୍କ ପର୍ବପର୍ବାଣି ସେମାନେ ପାଳନ କରନ୍ତି ମାଆ ସମଲେଇଙ୍କୁ ପୂଜା ଅର୍ଚ୍ଚନା କରନ୍ତି